ହଁ ଆମର୍ ଇନ ବହୁତ୍ ସମୟର ହିସାବି ତ ବହୁତ୍ କିଛି ବଦ୍ଲି ଯାଇଛେ ସମୟ ମହିଲାମାନଙ୍କ ଭୂମିକା ବି ବଦ୍ଲିଛେ ଯେନ୍ ମାନେକି ହଁ ଆଗ ଯେନ୍ଟା କି ଆମେ ନ ସ୍ୱାଧୀନ୍ ଭାବେ କିଏ ଘରୁ ବାହାରି ନାଇଁ ପାରୁଥିଲେ ସ୍ୱାଧୀନ୍ ନାଇଁ ଥିଲେ ମହିଲାମାନେ ଇହା ଦେ ସମସ୍ତେ ସ୍ୱାଧୀନ୍ ଭାବରେ ନିଜେ ଚାକିର୍ ବି କରୁଛନ୍ ଆଉ ଅଧା ମହିଲା ଅଛନ୍ ଯେନ୍ମାନେ କି ଆମର୍ ଇନ ସ୍କୁଲ୍ରେ ଟିଚର୍ ବି ହୋଇସାରିଲେନ ଆଉ ବହୁତ୍ ଲୋଗ୍ ବି ବାହାର୍କେ କାମ୍ କର୍ ବାର୍ ଲାଗି ବି ଯାଏସନ୍ ଆଉ ବି ଆଉ ବି ବହୁତ୍ କିଛି କାମ୍ମାନେ କରୁଛନ୍ ଯେନ୍ଥିର୍ ଲାଗି କି ଏବେ ତାଙ୍କୁ କିଛି ବାଧାର କିଛି ତାଙ୍କୁ ବାଧା ବିଘ୍ନ ବି ନାଇଁ ହେବାର୍ ସିଏ ଆଦି ବହୁତ୍ ଭଲ୍ ସେ କାମ୍ମାନେ କରୁଛନ୍ କିନ୍ତୁ ସେ ବହୁତ ଜାଗା ନେଇକି କାମ୍ କରିବାର୍ ଲାଗି ବି ଯାଉଛନ୍ ମହିଲାମାନକର୍ ଉପରେ ଇହା ଦି ବହୁତ କିଛି ସରକାର୍ ବି ହଁ ଦେଇ ଦେଲେନ ସ୍ୱାଧୀନ୍ ତ ମହିଲାମାନେ ଏହା ଦେ ବହୁତ ଭଲ୍ସେ ବି ଅଛନ୍ ତାପରେ ନିଜର୍ ଯେନ୍ ଚାକିର୍ କରବାର୍ କେ ବି ଚାଁହୁଛନ୍ ସେ ଚାକିର୍ ବି କରୁଛନ୍ ଶିକ୍ଷା ବି ବହୁତ ଭଲ୍ସେ ସେମାନେ ଗ୍ରହଣ କରି ପାରୁଛନ୍ ଯେନ୍ତା କି ଆଗ୍ରୁ ଥିଲା ଶିକ୍ଷା ଗ୍ରହଣ ନାଇଁ କରିପାରୁଥିଲେ ଯେନ୍ତା କି ସେ ମହିଲାମାନଙ୍କୁ ମନା କରାଯାଉଥିଲା ପଢ଼୍ବାର୍ ଲାଗି ଏବେ ଶିକ୍ଷା ମହିଲାମାନେ ବି ପଢ଼ିପାରୁଛନ୍ ଲିଖି ପାରୁଛନ୍ ସେମାନେ ବି ବାହରିକି ଯାଇକି କାମ୍ କରି ପାରୁଛନ୍